ପାଣି ହେଉଛି ଆମ ପାଇଁ ଏକ ମୂଲ୍ୟବାନ ଜିନିଷ ପାଣି ବିନା ଏ ଜୀବନରେ କିଛି ନୁହେଁ ତ ତେଣୁ ପାଣି ଆଜିକା ଦୁନିଆରେ ଆଜିକାଲି ଆମେ ଡେଲି ପାଣି ବିନା ଆମେ କିଛି ବି କରିପାରିବାନି ତ ପାଣି ହେଉଛି ଆମର ଆଦି କାମ କାମିକା ଜିନିଷରେ ବ୍ୟବହାର ହେଉଛି ଯେମିତିକି ଆମେ ଖାଇବା ପାଇଁ ପାଣି ରଖୁଛେ ଗାଧେଇବା ପାଇଁ ପାଣି ଦରକାର ପିଇବା ପାଇଁ ପାଣି ଦରକାର ଲୁଗା ସଫା କରିବା ପାଇଁ ଡ୍ରେସ୍ପତ୍ର ଓ ଆଦି ବାସନ ମଜା ପାଇଁ ଶୌଚ ପାଇଁ ଆପଣ ରୋଷେଇ ରୋଷେଇ ପାଇଁ ଘର ସଫା

ପାଣିକୁ ଭଲସେ ବ୍ୟବହାର ମାନେ ଠିକ୍ ସେ ଉପଯୋଗୀ ନ କଲେ ତ ପାଣି ବି ଆମ ପାଇଁ ଅମୁଲ୍ୟ ଅଟେ ତେଣୁ ପାଣି ହେଉଛି ଆଜିକା ଇଏରେ ପାଣି ହେଉଛି ଆମ ପାଇଁ ବହୁତ ମୂଲ୍ୟବାନ ତ ତେଣୁ ଯେମିତି ପାଣି ଦୂଷିତ ବି ହେଉଛି ଆଜିକା ଦୁନିଆରେ ବେଶୀ ତ ପାଣି ଦୂଷିତ କେମିତି ହେଉଛି ତ ଯେଉଁମାନେ ଯେମିତି

ଜନ୍ତୁମାନେ ରହୁଛନ୍ତି ପାଣିରେ ଥିବା ଯେମିତି ମାଛ ପାଣିରେ ଥିବା ଆଦି ପାଣି ଗଛ ମାନେ ବି ରହୁଛନ୍ତି ତ ସେଇ ପାଣିରେ ଛାଡ଼ିଥିବା ଦ୍ୱାରା କେମିକାଲ୍କୁ ସେମାନଙ୍କ ଦ୍ୱା ସେମାନଙ୍କୁ ଆଘାତ ପଡ଼ୁଛି ତ ସେମାନେ ସେ ମରିଯାଉଛନ୍ତି ତ ପାଣିରେ ଥିବା ଜନ୍ତୁମାନେ ମରିଯାଉଛନ୍ତି ଓ ପାଣି ବି ଏବଂ ଦୂଷିତ ହେଇଯାଉଛି ଯେମିତି ଆଦି ଯେମିତି ଆଜିକା ଦୁନିଆରେ ପାଣି ଆମ ପାଇଁ ବହୁତ ଦରକାର ଜିନିଷ ତ ପାଣିକୁ ଆମେ ଠିକ୍ ଭାବେ ଉପଯୋଗୀ କରିବା ଉଚିତ୍ ତ ତେଣୁ ପାଣିକୁ ଆମେ ଠିକ ଭାବରେ ଯଦି ବ୍ୟବହାର ନ କରିବା ଆଗକୁ ମାନେ ଆଗ ଯେମିତି ଆଗକୁ ଯିବା ଯେତେବେଳେ ଆମର ମାନେ ଆମ ବଂଶ ଯେମିତି ଆଗକୁ ବଢ଼ିବ ତ ସେତେବଳେ କ'ଣ ପାଣି ନଥିବ ନ ଥାଇପାରେ ତ ପାଣିକୁ ଏବେଠୁ ଆମେ ଠିକ୍ ଭାବେ ଉପଯୋଗୀ କରିବା ଉଚିତ୍